ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଏବଂ ଏଥିରେ ବହୁତ ପ୍ରକାର ଗଣମାଧ୍ୟମ ସଂସ୍ଥା ରହିଛି ପ୍ରଥମତଃ ଆଜ ତକ୍ ଇଣ୍ଡିଆ ଓ ଟି ଭି ଷ୍ଟାର୍ ତା ନ୍ୟୁଜ ଏବଂ ଓଡ଼ିଶାର ଇ ଟି ଭି

ଓଡ଼ିଶାର ଓ ଟି ଓ ଟି ଭି ଏବଂ ବହୁତ ପ୍ରକାର ଗଣମାଧ୍ୟମ ସଂସ୍ଥା ରହିଛି ସେ ଭିତରୁ ମୁଖ୍ୟତଃ ଆମ ଓଡ଼ିଶାରେ ଓଟିଭିଟା ବହୁ ପ୍ରତି ଘରେ ଘରେ ପ୍ରଚାର ପ୍ରସାର କହିଲେ ଅତ୍ୟୁକ୍ତି ହେବ ନାହିଁ ଦିତୀୟତ ହେଲା ଆମର ସାରା ଭାରତରେ ଆଜ୍ତକ୍ ହେଉଛି ଗୋଟେ ନିରପେକ୍ଷ ମିଡ଼ିଆ ଏହିଭଳି ବହୁତ ପ୍ରକାର ଗଣମାଧ୍ୟମ ଆମକୁ ସଙ୍ଗେ ସଙ୍ଗେ ଦେଶର ରାଜନୈତିକ ବା ଧର୍ମ ଧର୍ମ ଭିତ୍ତିକ ବା ସାଂସ୍କୃତିକ ବିଭିନ୍ନ ପ୍ରକାର ଶିକ୍ଷା ଆମେ ଗଣମାଧ୍ୟମ ଦ୍ଵାରା ପାଇ ଉପକୃତ ହେଉଛୁ ବର୍ତ୍ତମାନ ଆଗାମୀ ଦୁଇହଜାର ଚବିଶ ଭୋଟର ପାଇଁ ଲୋକମାନେ ବହୁତ ବ୍ୟାକୁଳ ଶୁଣିବା ପାଇଁ ତେଣୁ ଯେତେ ଶି ବହୁତ ଶୀଘ୍ର ଆମ ପାଖରେ ଆସି ପହଞ୍ଚୁଛି ବି ଲାଟେଷ୍ଟ ନ୍ୟୁଜଗୁଡ଼ିକ ଆଉ ଏହାଦ୍ଵାରା ବହୁତ ଲୋକମାନେ ଉପକୃତ ଏବଂ ଧନ୍ୟ ହେଉଛନ୍ତି